ହଁ ଫ୍ଲିପକାର୍ଟରୁ ଆପଣ ଡେଲିଭରି ବୟ କହୁଥିଲେ ତ ହଁ ମୁଁ ଗୋଟେ ଅର୍ଡ଼ର କରିଥିଲି ଗୋଟେ ଯେ ମୁଁ ସେ ଜାଗା ତ ଛାଡ଼ି ଦେଲିଣିନା ମୁଁ ସେଥିପାଇଁ ସେ ଟିକେ ଚେଞ୍ଜ କରିବାକୁ ଚାହୁଁଥିଲି ନା ସେ ଦେଖାଉଥିଲେ ଯେ ସିପ୍ ହେଇନି ମୁଁ ଭାବୁଥିଲି ଯେ ଜଲଦି ପଳାଇ ଆସିଯିବ ବୋଲି ଲେଟ୍ ହେଇଗଲା ମୁଁ ଜଲଦି ଆସିଥିଲେ ହେଇଯାଇଥାନ୍ତା ସେ ଆଡ୍ରେସ୍ରେ ହଁ ମୋର ତ ବାକି ସେ ଜାଗା ଛାଡ଼ିଦେଲି ନା ଆଉ ସେ ଆଡ୍ରେସ୍ରେ ଆପଣ ଆଣିଲେ ବି ସେଆକୁ ପୁଣି ଫେରସ୍ତ ନେବା ପାଇଁ ପଡ଼ିବ ନା ଆପଣ ଗୋଟେ କାମ କରିଥାନ୍ତେ ସେ ତ ସେଇ ଟିକେ ଠିକଣାଟା ଚେଞ୍ଜ କରିଦେଇ ନଥାନ୍ତେ ଆଜ୍ଞା ହେଉ ତା'ହେଲେ ଆପଣ ଟିକେ କାମ କରନ୍ତୁ ମୁଁ ନୂଆ ଠିକଣା ଆପଣଙ୍କୁ ଡାକୁଛି ଆଉ ସେ ସେ ଠିକଣାଟା ବଦଳାଇ ଦେଇକି ଆଉ ଗୋଟେ ନୂଆ ଠିକଣାଟେ ଦେଇଦିଅନ୍ତୁ ଆଜ୍ଞା ହେଉ ତା'ହେଲେ